ଆଗେ କାଳେ ନେଇ ଜାନି ଥାଏ ଯେ ସେ ଭାଷା କଥା ହଉଥିଲେ ଏବେ ତ ଡେଭ୍ଲପ୍ ହେଉଛି ଡେଭ୍ଲପ୍ ହେଉଛି ତ ଏଇଟା ଇଂ ଇଂଲିଶ୍ ଆରୁ ହିନ୍ଦୀ ମିଶେଇ କଥାନ୍ କହିବେ ଆମେ କାଁ ଯେ ଇଂଲିଶ୍ କହିଲେ ଟିକେ ସେମାନେ ନିଜ୍ କେ ନିଜ୍ ଭାବୁଛନ୍ତି ମାରସନ୍ ଇଂଲିଶ୍ କହି କରି ଆମେ ସବୁ ନା ଜା ଆମେ ସବୁ ଜାନିଛୁଁ ନା ବୋଲି କରି ଦେଖିଲା ବେଳେ ବୁଡ଼୍ କି ନାଇ କି ବାଇଗଣ ନାଇ ଆରୁ କଟକିଆ ତ ଟୋଟାଲି ଭଲ୍ ନାଇ ଲାଗେ ଆମ୍କୁ ଆମର ଭାଷା କଳାହାଣ୍ଡିଆ ଭାଷା ଏଖାନ୍ ଭଲ୍ ଲାଗ୍ସି କାଁ ଜି କଟକରୁ କଟକେ ଆଣି କି ଏଇ ଦଉନ୍ ବୋଲି ବୋଲି କହୁଥିସନ୍ ଆର୍ ସେମାନେ ବୁଝନ୍ ନାଇଁ ଆମର୍ ଭାଷା ବେଲେ ଆମେ ସବୁ ଭାଷା ବୁଝି ପାରୁଛୁଁ ଆମେ ଇଂ ଇଂଲିଶ୍ ବି ଜାନୁସୁଁ ହିନ୍ଦୀ ବି ଜାନୁସୁଁ ମରାଠୀ ତେଲ୍ଗୁ ତାମିଲ୍ ସବୁ ଭାଷା ଜାନିସୁଁ ଆର୍ କାଣା କହିବି ଭାଷା ବାବଦରେ ଏବେ ବି ଅଛନ୍ ଗୋଟେ ଗୋଟେ ଲୋକ୍ ଯେ ନେଇ କହିଁ ପାରନ୍ ସେ ବାଣ ପୁର୍ନା କାଲିଆ ଭାଷା ଆଖାନ୍ କହି ଜାଣୁସନ୍ ନା ଆରୁ ଭାଷା ବଦଳ୍ ବଦଳାବାର କଥା ଏଖାନ୍ କାଁ ଯେ କି ଡେଭ୍ଲପ୍ ହଉଛେ ଆମର ଦେଶ୍ ଡେଭ୍ଲପ୍ ହଉଛେ ତ ଭାଷା ବି ବଦଳାବାର୍ କଥା